ଭାରତର ଜଳବାୟୁ ଉଷ୍ଣ ଜଳବାୟୁ ଭାରତରେ ଶୀତ ମାସରେ ଅଧିକ ଥଣ୍ଡା ହୋଇଥାଏ ତାର ତାପମାତ୍ରା ରହୁଛି ଦଶରୁ ବାର ଓ ବର୍ଷା ମାସରେ ବହୁତ ବର୍ଷା ହୁଏ ଫଳରେ ବିଭିନ୍ନ ସହରରେ ବନ୍ୟା ବାତ୍ୟା

ଓ ଫସଲ ଯାହା ଚାଷ ସବୁ ନଷ୍ଟ କରିଦିଏ ଓ ବର୍ଷା ମାସରେ ବର୍ଷା ବି ମଧ୍ୟ ଭଲ ରୁହେ ଖରା ମାସରେ ବହୁତ ଗରମ ହୁଏ ତାର ତାପମାତ୍ରା ରହୁଛି ପଇଁଚାଳିଶ ଡିଗ୍ରୀ ଚାଳିଶରୁ ପଇଁଚାଳିଶ ଡିଗ୍ରୀ ଖରା ମାସରେ ଅଧିକ ଗରମ ହେବା ଯୋଗୁଁ ଅଧିକାଂଶ ଜାଗାରେ ପାଣି ମିଳୁନି କିନ୍ତୁ ଖରା ମାସରେ ବହୁତ ଖରା ହୁଏ